ହେଲୋ ହଁ କିଏ କହୁଛନ୍ତି କ'ଣ ନେବେ ହଁ ମିଠା ଅଛି ରସଗୋଲା ଅଛି ଗୋଲାପଜାମୁ ବି ଅଛି ହଁ ବରା ଅଛି ସିଙ୍ଗଡ଼ା ବି ଅଛି

ହଉ ଠିକ୍ ଅଛି ଆଉ ଆଉ କ'ଣ ନେବେ

ମିଠା କିଲୋ ଦୁଇଶହ ଗୋଲାପଜାମୁ ଦୁଇ କିଲୋ ଦେଇଛି ପରା ଆରେ ଗୋଲାପଜାମୁ ଅଧା କିଲୋ ଗୋଲାପଜାମୁ ଅଧା କିଲୋ ଆଉ ବରା କୋଡ଼ିଏ ଟଙ୍କା ଆଉ ସିଙ୍ଗଡ଼ା ବି କୋଡ଼ିଏ ଟଙ୍କା ହଁ ବେପାର ଟିକେ କମ୍ ଡାଉନ୍ ଚାଲିଛି ଆ ତ ବେଶୀ ବାକି ଖାଇ ଦେଉଛନ୍ତି ହଁ ଆପଣଙ୍କ କୋଉଟା କି ଘର ହୁଁ ସେପଟେ ଭଲ ଚାଲିଛି ହଉ ବେପାର ଭଲ ହେଉଛି ଯିବା ଆଉ ହଉ ବରା କୋଡ଼ିଏ ଟଙ୍କା ସିଙ୍ଗଡ଼ା କୋଡ଼ିଏ ଟଙ୍କା ମିଠା କିଲେ ହଉ ଠିକ୍ ଅଛି ହଉ ଠିକ୍ ଅଛି ନିଅ ରହୁଛି